ଆମ ରାଜ୍ୟ ଓଡ଼ିଶାରେ ବିଭିନ୍ନପ୍ରକାର ଧର୍ମର ଲୋକ ବାସ କରନ୍ତି ଯେପରି କି ଖ୍ରୀଷ୍ଟିଆନ ହିନ୍ଦୁ ମୁସଲିମ୍ ଶିଖ ଜୈନ ସମସ୍ତଙ୍କର ବିଭିନ୍ନପ୍ରକାର ପୂଜାପର୍ବାଣି ଓ ବିଭିନ୍ନପ୍ରକାର ଦେବତା ଅଛନ୍ତି ସମସ୍ତେ ଅଲଗା ଅଲଗା ଧର୍ମକୁ ବିଶ୍ୱାସ କରନ୍ତି ଯେପରି ଆମର ଏଇଠିକାର ଲୋକ ଅନ୍ଧବିଶ୍ୱାସ ଅନ୍ଧବିଶ୍ୱାସକୁ ମଧ୍ୟ ବହୁତ ଦୃଢ଼ ଭାବରେ ତାକୁ ମାନନ୍ତି ଯେପରି ଗୁଣିଗାରେଡ଼ି ତାନ୍ତ୍ରିକ କଳାଜାଦୁ ନଜର ଏଇଭଳି କିଛିଟା ଲୋକ କିଛିଟା ଜିନିଷକୁ ଆମ ଲୋକ ଦୃଢ଼ ଭାବରେ ବିଶ୍ୱାସ କରନ୍ତି ଯେପରି ଆପଣଙ୍କୁ ଧରନ୍ତୁ ଝାଡ଼ାବାନ୍ତି ହେଲା ତ କିଏ ନଜର କରିଦେଲା ତ କିଛି ଦେହ ଖରାପ ହେଲା ତ ଗୁଣିଗାରେଡ଼ି ହେଲା ଆମ ଆମ ଏରିଆରେ ଏଇସବୁ ଜିନିଷକୁ ବହୁତ ଲୋକ ବିଶ୍ୱାସ କରନ୍ତି